ହ୍ୟାଲୋ ସ୍ଵିଗିରୁ କହୁଛନ୍ତି ମୁଁ ରଶ୍ମିତା ଦାସ ବିଡ଼ାନାସୀରୁ କହୁଥିଲି ମୋର ବିରିୟାନି ଅର୍ଡ଼ର ଥିଲା ଏପର୍ଯ୍ୟନ୍ତ ଆସି ପହଞ୍ଚି ପାରିନାହିଁ ମୋର ପଇସା ମଧ୍ୟ କଟିଯାଇଛି କିନ୍ତୁ ବରାଦ ହେଇଥିବା ଜିନିଷ କ'ଣ ପାଇଁ ଆସିପାରିନି ମୋର ଘରେ ଯେଉଁ ସାଙ୍ଗମାନେ ସାଥୀମାନେ ଆସିଥିଲେ କୁଣିଆ ଆସିଥିଲେ ସେମାନଙ୍କର ଉଦ୍ଦେଶ୍ୟରେ ମୋର ବରାଦ ଥିଲା ଟାଇମରେ ଏପର୍ଯ୍ୟନ୍ତ ଆସିପାରିଲା ନାହିଁ ମୋତେ ସେମାନଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡ଼ିଲା ଆପଣଙ୍କର ଏ ଯେଉଁ ବ୍ୟବସ୍ଥା ମୁଁ ତ ଶୁଣିଥିଲି ମୋ ସାଙ୍ଗ ସାଥିମାନଙ୍କ ଠାରୁ କିନ୍ତୁ ଏବେ ଆମେ ଅଙ୍ଗେ ନିଭାଉଛୁ ସ୍ଵିଗିର ଏତେ ଅବ୍ୟବସ୍ଥା ଆମେ ଆଗରୁ ଜାଣିଥିଲେ ହୁଏ ତ ଆମେ ଅର୍ଡ଼ର କରିନଥାନ୍ତୁ ଆମେ ନିଜେ ଯାଇକି ହେଲେ ଦୋକାନରୁ କିଣିକିନା ଆଣିକି ସାଙ୍ଗସାଥି ମାନଙ୍କୁ ଆପ୍ୟାୟିତ କରିପାରିଥାନ୍ତୁ କିନ୍ତୁ ଘରେ ବସି ଅନ୍ଲାଇନ୍ରେ ସୁବିଧା ଭାବିକି ଆପଣ ମାନଙ୍କ ଉପରେ ଆମେ ଯେଉଁ ଇଏ କରିକି ରହିଯାଉଛୁ ସେଇଟା ହିଁ ଆମକୁ ଆଜି ଅସୁବିଧାରେ ପକାଇଲା ଅର୍ଡ଼ର ମଧ୍ୟ ଆମର ହେଇଯାଇଛି କିନ୍ତୁ ପେମେଣ୍ଟ ବି ହେଇଯାଇଛି କିନ୍ତୁ ତାର କୌଣସି ସୁବିଧା ଆମେ ପାଇପାରିଲୁନାହିଁ ଛାଡ଼ ସେ ତ ଯା ହେଲା ହେଲା କିନ୍ତୁ ଏବେ ଆମର ପଇସାଟା କେମିତି ଆମକୁ ଫେରିପାଇବୁ ସେ ବ୍ୟବସ୍ଥା କରନ୍ତୁ ଦୟାକରି